ହ୍ୟାଲୋ ହଁ ଲକ୍ଷ୍ମୀ ହଁ ମୁଁ କହୁଥିଲି ସେ ଯେଉଁ ଦରମା ପାଇବା ପାଇଁ ଯେଉଁ ନୋଟିସ୍ ଦେଇଛନ୍ତି ସେଇଟା ତୁମେ ପାଇଛ କି ସେ ନୋଟିସ୍ରେ ଲେଖାହୋଇଛି ଇଏ ଦରମା ପାଇବାକୁ ହେଲେ ଆଧାର୍ କାର୍ଡ଼୍ ସଂଯୁକ୍ତ କରିବାକୁ ପଡ଼ିବ ସେ ଦରମା ପ୍ରକ୍ରିୟାକରଣଙ୍କ ପାଇଁ ଆଧାର ସଂଯୋଗ କରିବାକୁ ପଡ଼ିବ ଆଉ ସେଥିପାଇଁ କ'ଣ ନୋଟିସ୍ ପାଇଥିଲ ତୁମେ ଆଉ ଯଦି ସେଥିରେ ନୋଟିସ୍ ପାଇଛ କ'ଣ କରିବାକୁ ପଡ଼ିବ କ'ଣ ଜାଣିଛ କି ନାହିଁ ଆଧାର ସଂଯୋଗ କରିବା ପାଇଁ ସେଥିରେ ଆମେ ଆଧାରକୁ ସଂଯୋଗ କରିବା ଆଉ ସେଥିରେ ଯାହା ଯାହା ଡକୁମେଣ୍ଟ୍ ଦରକାର ସେଇଟା ଦେଇକି ଆମେ କେମିତି ତାକୁ କେମିତି ଜଲ୍ଦି ପୂରଣ କରିଦେଲେ ଆମର ଯିଏ ଦରମା ଦେବେ ଆମ କାମରେ ସେଇଠି ସଂଯୋଗ କରିବାକୁ ଦେବାକୁ ପଡ଼ିବ ନା ସେଥିପାଇଁ ଆମେ ଜଲ୍ଦି ତା ଏଥିପ୍ରତି ପଦକ୍ଷେପ ନେଲେ ଭଲ ହେବ ଆମେ ଜଲ୍ଦି ତା ଡକୁମେଣ୍ଟ୍ମାନେ ପୁରା କରି କରି ଆଧାର୍ କାର୍ଡ଼୍ ସଂଯୋଗ କରିଦେଲେ ଆମକୁ ସୁବିଧା ହେବ ଆଉ ଦରମା ବି ଆମେ ସୁବିଧାରେ ପାଇପାରିବା